ପାଞ୍ଚ ଲକ୍ଷ ଛଅ ହଜାର ଆଠଶହ ଅଠସ୍ତରୀ ଛଅ ଲକ୍ଷ ସାତ ହଜାର ନଅଶହ ପଞ୍ଚାବନ ସାତ ଲକ୍ଷ ଆଠ ହଜାର ପାଞ୍ଚ ଶହ ଚଉତିରିଶ ଆଉ ନଅ ଲକ୍ଷ ଚାରି ହଜାର ତିନିଶହ ଚଉରାଅଶୀ ତିନି ଲକ୍ଷ ଚାରି ହଜାର ଦୁଇଶହ ବୟାଅଶୀ